ଜମିର ଅବାଦି ଏବଂ ସମ୍ପତ୍ତି ଅଧିକାର ସୁରକ୍ଷା କରିବାରେ ଗ୍ରାମାଞ୍ଚଳର କୃଷକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ହେଲାକି ଏମାନେ ନିଜର ଜମିରେ ସଠିକ୍ ପରିମାଣରେ ଚାଷ ପାଇପାରିବା ଏବଂ ଜମିର ଜମି ଜମି ଭିତରେ ଜମି ମାଲିକ ଆଉଛନ୍ତି ଜମି ମାଲିକ ନିଜ ମଧ୍ୟରେ ନିଜର ଭାବ ସମ୍ପର୍କ ଠିକ୍ ନରହିବା ଏବଂ ଜମିରେ ବିଭିନ୍ନ ପ୍ରକାର ପୋକମାନେ ଏଣୁକରି ଜମିର ଉର୍ବରତା ନଷ୍ଟ କରିବା ଭଳି ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ଏବଂ ଜନ୍ମମୃତ୍ୟୁରେ ହେଉଥିବା ସମସ୍ତ ପ୍ରକାର ସମସ୍ୟା ଲୋକେ ନିକଟସ୍ଥ ତାଙ୍କର ତହସିଲ୍ ଅଫିସ୍ ବ୍ଲକ୍ ଅଫିସ୍କୁ ଯାଇଥାନ୍ତି ସେଠାରେ ଥିବା ଜନ୍ମ ସମ୍ବନ୍ଧୀୟ ଅଧିକାରୀଙ୍କ ସହିତ ସେମାନେ ନିଜର ସମସ୍ୟା ସମ୍ପର୍କରେ ଜଣାଇବା ସହିତ ସମସ୍ୟାର ସମାଧାନର ବାଟ କଢ଼ାଇଥାନ୍ତି